ହ୍ୟାଣ୍ଡପମ୍ପ ଜରିଆରେ ମାଟି ତଳେ ସ୍ୱଚ୍ଛପାଣି ଉଠାଯାଇ ପାନୀୟ ଜଳ ଭାବରେ ବ୍ୟବହାର କରାଯାଏ ଏହି ହ୍ୟାଣ୍ଡପମ୍ପ ଇଲେକ୍ଟ୍ରି ମୋଟର୍ ସାହାଯ୍ୟରେ ସଂଯୋଗ କରି ଚାଷ ଜମି ପାଣି ମଡ଼ା ଯାଇଥାଏ ଅଧିକାଂଶ ଚାଷ ଜମି ଶୁଖିବା ବେଳେ ଏହି ପାଣିକୁ ବ୍ୟବହାର କରନ୍ତି ହଁ ଅଧିକାଂଶ ପାହାଡ଼ ଓ ପଥୁରିଆ ଅଞ୍ଚଳରେ ଏବଂ କିଛି ସମତଳ ଅଞ୍ଚଳରେ ମଧ୍ୟ ଖରା ଦିନରେ ହ୍ୟାଣ୍ଡପମ୍ପରେ ପାଣି ବାହାରି ନଥାଏ କାରଣ ମାଟି ତଳେ ପାଣି ବହୁତ ଗଭୀରକୁ ଚାଲି ଯାଇଥାଏ ତେଣୁ ସହଜରେ ପାଣି ଉପରକୁ ଉଠା ଯାଇପାରେ ନାହିଁ